ହଁ କେତେ ତାରିଖରେ କହିଲେ ପନ୍ଦର ତାରିଖରେ ମୋତେ ସେଦିନ ତିନି ଚାରିଟା କଲ୍ ଅଛି ଆଉ କେତେଟା ଟାଇମ୍ କହୁନାହାନ୍ତି ଆଉ କେତେ ସମୟ ଲାଗିବ କ'ଣ କ'ଣ ହେବ ସବୁ କ'ଣ କ'ଣ ସବୁ ହେବ କେତେଟା କ୍ୟାମେରା କେତେଟା କ୍ୟାମେରା ନେଇକି ଯିବି କହିଲେ ଦୁଇଟା ନେଇଯିବି ବଡ଼ ନା ଛୋଟ କେତେ ଫୋଟୋ ଉଠିବ ଶହେ ନା ଦୁଇଶହ ନା ପାଞ୍ଚଶହ କେତେ ଫୋଟୋ ଉଠିବ ଆଚ୍ଛା ହେଉ ଆଉ ମୁଁ ଯିବି କେମିତି ଆଉ ଖାଇବା ପିଇବା ବ୍ୟବସ୍ଥା ହୋଇଛି ନା ଖାଇ ପିଇକି ଯିବୁ ମୋ ସହି ମୋ ସହିତ ପିଲା ଦୁଇଟା ଯିବେ ତାଙ୍କ ପାଇଁ ବି ଖାଇବା ପିଇବା ବ୍ୟବସ୍ଥା କରିବେ ବେଶୀ ବିରକ୍ତ କରିବେନି ପିଲାମାନଙ୍କୁ ଛୋଟ ଛୋଟ ପିଲା ସବୁ ଯାଉଛନ୍ତି ନା ହେଉ ଏକାବେଳେ ଦେବେ ଆଉ ଆଉ ଫ୍ରେମ୍ କରିବେ ଆଲବମ୍ ଫ୍ରେମ୍ କରିବେ ସବୁ ଆଡ଼ଭାନ୍ସ ନାହିଁ ଗଲେ ଏକାବେଳେ ଦେଇଦେବେ ଆଉ ନାଇଁ ନାଇଁ ଆମେ ଗଲେ ସେଇଠି ଆପଣ ଆମକୁ ଦେବେ ପଇସା

ନାଇଁ ଆ ଭିଡ଼ିଓ କ୍ୟାମେରା କରିବେ ଟି ଓ ହେଉ ଆମେ ଯାଇ ପହଞ୍ଚିବୁ ଆଉ